ମଣିଷ ଜୀବିକା ଅର୍ଜନ କରିବାପାଇଁ ବିଭିନ୍ନ ବୃତ୍ତିକୁ ଗ୍ରହଣ କରିଛି ସେହି ବୃତ୍ତି ମଧ୍ୟରୁ ମାଛ ଧରିବା ମଧ୍ୟ ଏକ ଭଲ ବୃତ୍ତି ଏହି ମାଛ ଧରିବା ଏକ ବୃତ୍ତି ହିସାବରେ ଆକର୍ଷଣୀୟ ବହୁତ ଆକର୍ଷଣୀୟ ଏବଂ ବହୁତ ଗ୍ରହଣୀୟ କାରଣ ଏହି ଯେଉଁ ମାଛ ଧରିବା ବୃତ୍ତି ଅନ୍ୟ ବ୍ୟକ୍ତି ଠାରୁ ଟିକିଏ ଭିନ୍ନ ତେଣୁ ଏହି ଯେଉଁ ମାଛ ଧରିବା ବୃତ୍ତିଟି କେବଳ ଜଳରୁ ପୋଖରୀ ନଦୀ ସମୁଦ୍ରରୁ ହିଁ ଏହି ମାଛ ଧରିବା ବୃତ୍ତିଟି ହୋଇ ପାରିଥାଏ କେବଳ ପାଣି ଭିତରକୁ ଗଲେ ଏହି ମାଛ ଧରିବା ବୃତ୍ତି ହୋଇପାରିବ ଇଏ ଶୁଖିଲାରେ ହୁଏ ନାହିଁ ତେଣୁ ମାଛ ଧରିବା ବୃତ୍ତି ମାଛ ଧରିବା ଏକ ଆନନ୍ଦଦାୟକ କଥା ମାଛ ଧରିବାର ମଧ୍ୟ ବହୁତ ଖୁସି ଅନୁଭବ ହୁଏ ତେଣୁ ଆମେ ଯଦି ଦେଖିବା ଗାଁ ମାନଙ୍କରେ ଗାଁ ଯେଉଁ ନଦୀନାଳ ଥାଏ ସେଠାରୁ କିଛି ଲୋକ ମାଛ ଧରି ନିଜର ବୃତ୍ତି ନିର୍ବାହ କରନ୍ତି ଏବଂ ସେ ମାଛକୁ ବିକ୍ରି କରି ତାଙ୍କର ଗୁଜୁରାଣ ମେଣ୍ଟାନ୍ତି ଆଉ ସବୁଠାରୁ ଆକର୍ଷଣୀୟ କଥା ହେଲା ଯେଉଁ ମାନେ ମାଛ ଧରନ୍ତି ଏବଂ ଖାଆନ୍ତି ସେ ମାଛ ଧରିକି ଖାଇବାଟା ଭାରି ଆକର୍ଷଣୀୟ ଏବଂ ଭାରି ଆନନ୍ଦଦାୟକ ମାଛ କିଣିକି ଖାଇବା ମାଛ ଧରିକି ଖାଇବା ଭିତରେ ବହୁତ ପାର୍ଥକ୍ୟ ଅଛି ଆଉ ତେଣୁ ମାଛ ଯେଉଁ ବୃତ୍ତିକୁ ଯେଉଁ ଲୋକମାନେ ମାଛ ବୃତ୍ତି କରି ଚଳୁଛନ୍ତି ସେମାନଙ୍କୁ ଯେତେବେଳେ ମାଛ ବିକ୍ରି କରନ୍ତି ତାଙ୍କୁ ଭାରି ଖୁସି ଲାଗେ ଆଉ ଯେତେବେଳେ ଆମେ ହାଟରେ ବଜାରରେ ମାଛ ବିକ୍ରି କରିବା ଲୋକଟାକୁ ଦେଖୁ ଆମେ ତାକୁ ସବୁବେଳେ ଅନେଇ ଥାଉ ଏବଂ ତାହାର ମାଛ କି ପ୍ରକାର ମାଛ ହୋଇଛି ଏବଂ ସେହି ମାଛ ଗୁଡ଼ିକ କିପରି ଅବସ୍ଥାରେ ଅଛନ୍ତି ଆମେ ମଧ୍ୟ ସେଗୁଡ଼ିକୁ ଅନୁଧ୍ୟାନ କରିଥାଉ ହାଟରେ ବଜାରରେ ମଧ୍ୟ ଆମେ କିଣି ଖାଇଥାଉ ସେମାନଙ୍କ ଠାରୁ